ଆମର୍ ଭାରତର ନୃତ୍ୟ ହେଉଛେ ତୁଷାର ସେଠୀ ଆରୁ ତୁଷାର ସେଠି ଆମ ଭାରତର ହଉଛେ ତୁଷାର ସେଠି ପ୍ରସିଦ୍ଧ ନୃତ୍ୟ ଆମେ ସେଟା ଜାନିବାର୍କେ ଚାହିଁଛୁଁ ଆର୍ ଫେର୍ ଆଉର୍ କେନ୍ କେନ୍ଟା ବଡ଼ ବଡ଼ଟା ଥିବେ ଟିକେ ମାନେ ସୋର୍ ସାଇଟ୍ ହୋଇ ନାଇଁ ପାରୁଛି ମୁଇଁ ଯାହା ଜାନିଛେଁ ମୁଇଁ ତାହା କହିଛେଁ ବେଲେ ସେଥିର୍ ଭିତ୍ରେ ଫେର୍ ଆର୍ ବଡ଼ ବଡ଼ ନୃତ୍ୟକାର ଥିବେ ବେଲେ ତ ମୁଁ କହି ନେଇଁ ପାରେ ବେଲେ ସେଥିର୍ ଲାଗି ଆଜ୍ଞା ମୋତେ ସେଟା ଶିଖିବାର୍କେ ପଡ଼୍ବା କି ଜାନିବାର୍କେ ପଡ଼୍ବା